ମୁଁ ଗୋଟେ ହେଡ଼ଫୋନ୍ କିଣିଥିଲି ହେଲେ ସେଇଟା ଖରାପ ପଡ଼ିଲା ନାଁ ତ ବଡ଼ ଅଛି ବୋଟ୍ କମ୍ପାନୀ କିନ୍ତୁ ଦାମ୍ ବି ଅଧିକ ଅଛି ହେଲେ ତା'ର ସାଉଣ୍ଡ କ୍ଵାଲିଟି୍ ବହୁତ ଖରାପ ଶୁଭାଯାଉନି ଭଲରେ